ମୋର ଏକ ଛୋଟ ମିନେରାଲ ୱାଟର ବ୍ୟବସାୟ ଅଛି ଯାହାକି ମୁଁ ନିତ୍ୟ ସବୁଦିନ ସକାଳ ଲୋକମାନଙ୍କ ଘର କିମ୍ବା ତାଙ୍କ ଦୋକାନକୁ ଯାଇକି ପହଞ୍ଚାଇଥାଏ ଯାହାଫଳରେ ଲୋକମାନେ କି ମୋତେ ଜାଣିଥାନ୍ତି ଓ ଭଲ ସମ୍ପର୍କ ମଧ୍ୟ ରଖିଥାନ୍ତି ଓ ଏହି ଏହିପରି ଛୋଟ ବ୍ୟବସାୟ ଆରମ୍ଭ କରି ମୁଁ ନିଜକୁ ଆଜି ବହୁତ ଭଲଭାବରେ ଜାଣିଆସିଛି ଓ ଲୋକମାନେ ମଧ୍ୟ ମୋତେ ଜାଣି ମାନେ ଜାଣିଛନ୍ତି ଯାହାକି ମୋର ଏହି କାର୍ଯ୍ୟ ପାଇଁ ଲୋକମାନେ ମଧ୍ୟ ମୋର ବହୁତ ପ୍ରଶଂସା କରିଥାନ୍ତି ଓ ଏହି କାମଗୁଡ଼ିକ ଯାହା ହେଲେ ମଧ୍ୟ ଛୋଟ କାମ ହେଲେ ମଧ୍ୟ ଏହା କରିବାପାଇଁ ପଡ଼ିଥାଏ ଓ ଲୋକମାନେ ମଧ୍ୟ ଏହି କାମକୁ ଭଲ ବୋଲି କହିଥାନ୍ତି ଓ ଏହି କାମ କରିବାଦ୍ୱାରା କୌଣସି ଲୋକ ଛୋଟ କିମ୍ବା ବଡ଼ ହୋଇଯାଇନଥାନ୍ତି ଏହି ମିନେରାଲ ୱାଟର ଯୋଗାଇଦେବା ଏକ ଛୋଟ କାମ ନୁହେଁ ଯାହା ଲୋକମାନଙ୍କ ଘରେ ଓ ତାଙ୍କ ଦୋକାନରେ କିମ୍ବା କୌଣସି ସ୍ଥାନରେ ପହଞ୍ଚିବାପାଇଁ ମୋତେ ସମୟ ଲାଗିଥାଏ କିନ୍ତୁ ମୁଁ ନିଜକୁ ଟାଇମ୍ ସମୟ ଦେଇ ଏହି କାମ କରିଥାଏ ଯାହାକି ଏହି ଛୋଟ ସଂସ୍ଥାର ମୁଁ ଆଜି ପର୍ଯ୍ୟନ୍ତ ଏହି ସ୍ଥାନକୁ ଆସିଅଛି ଏହାହିଁ ହେଉଛି ମୋର ବ୍ୟବସାୟର ମୂଳଲକ୍ଷ୍ୟ